ମୋର୍ ଫେଭ୍ରେଟ୍ ଗେମ୍ ହେଉଛେ କ୍ରିକେଟ୍ ରଙ୍ଗିଲା ଖେଲାଯାଏସି ଯେନ୍ଟାକି ସାତ୍ଟା ନ ପ୍ଲେୟାର୍ରେ ଯେନ୍ଟାକି ଖେଲାଯାଏସି ସ୍ଲୋ ବଲ୍ ଦିଆଯାଏସି ଏବଂ ରାଉଣ୍ଡ୍ ଅଫ୍ ବି ଦିଆଯାଏସି ଯଦି ସ୍ପିଡ୍ ହେଲା ତ ସେଥିରେ ନୋ ବଲ୍ ହେସି ଆଉ ସାର୍କେଲ୍ ଖେଲାଯାଏସି ଯେନ୍ଟାକି ମାନେ ଖାଲି ଚାଏର୍ କିମ୍ବା ଦୁଇ ମାରି ପାର୍ବେ ଛଅ ନାଇଁ ଯାଇ ଛଅ ଯେନ୍ଟାକି ଛଅ ମାର୍ଲେ ଯେନ୍ଟାକି ଆଉଟ୍ ହେସି ମୁଇଁ ଫାର୍ଷ୍ଟ ଟାଇମ୍ ଯେତେବେଳେ ଖେଲିଥିଲି ଆମର୍ ପାଖେ ଗୁଟେ ଛୋଟ୍ ଗୁଟେ ପଡ଼ିଆଟେ ଅଛେ ଆମର୍ ହାଇସ୍କୁଲ୍ ପଡ଼ିଆ ସେନେ ଆମେ ଫାର୍ଷ୍ଟ ମେଚ୍ ଖେଲିଥିଲୁ ଯେନ୍ଟାକି ଆମର୍ ଯୁଡ଼େ ସ୍କୁଲ୍ ଭିତ୍ରେ ଆଉ ମୁଇଁ ଯାଇଥିଲି ଫାର୍ଷ୍ଟ ଡାଉନ୍ ଯାଇଥିଲି ମୋର୍ ମୁଇଁ ଜଷ୍ଟ୍ ଚାଏର୍ ଓଭର୍ରେ କରିଥିଲି କୁଡ଼େ ରନ୍ ଆଉ ମୁଇଁ ଏକ୍ଚୌଲି ଆଉଟ୍ ହେଇଯାଇଥିଲି ତା'ର୍ପରେ ଯେତେ ବି ଥିଲେ ମୋର୍ ପରେ ପୁରା ମୋର୍ ଟିମ୍ର ପିଲାମାନେ ସେମାନେ ଠିକ୍ ସେମାନେ ଖେଲିକରି ଆମର୍ ଟିମ୍କେ ଜିତେଇ ଦେଇଥିଲେ